ଆମର ମୋର ପିଲାବେଳର ସ୍ମୃତି ହେଲା ପିଲାମାନେ ସାଙ୍ଗସାଥି ହୋଇ ଖେଳିବା ଏବଂ ମାନେ ସେ ଖେଳରେ ଯେଉଁ ଆନନ୍ଦ ନେବା ସେଗୁଡ଼ିକ ସ୍ମୃତି ପଟରେ ଏବେ ସୁଦ୍ଧା ବି ମୋରସେ ମାନସପଟରେ ରହିଯାଇଛି ସେ ସ୍ମୃତି ଗୁଡ଼ାକୁ ଯେତେବେଳେ ବସୁଛି ମୁଁ ମନେ ପକାଏ ଭାରି ଖୁସି ଲାଗେ